ମ୍ୟାଡ଼ାମ ନମସ୍କାର ଏ ମୁଁ ଏହି ମଇପଡ଼ାରୁ କହୁଥିଲି ଆପଣଙ୍କ ମେଡ଼ିକାଲକୁ ମୁଁ ଥରେ ଯାଇଥିଲି ଦୁଇବର୍ଷ ତଳେ ଆଉ ଏବେ ଟିକିଏ ଜାଣିବାକୁ ଚାହୁଁଥିଲି ଆପଣଙ୍କ ମେଡ଼ିକାଲରେ କ'ଣ କ'ଣ ସୁବିଧା ସବୁ ଅଛି

ଆପଣ ଅଛି କି ଏକ୍ସ ରେ ଅଲଟ୍ରାସାଉଣ୍ଡ ଅଛି ଆଚ୍ଛା ମୋତେ ଟିକିଏ କହିବେ କି ଅଲଟ୍ରାସାଉଣ୍ଡ ପାଇଁ ଆମକୁ ପଇସା କିଛି ଦେବାକୁ ପଡ଼ିବ କି ଆଚ୍ଛା ଯଦି ଫ୍ରୀରେ କଥା କହୁଛନ୍ତି ତାହେଲେ ଆମକୁ କିଛି କାର୍ଡ଼ ଦେବାକୁ ପଡ଼ିବ କି ଇନ୍ସୁରାନ୍ସ କାର୍ଡ଼ ସବୁ ଆଚ୍ଛା ଯାହା ମେଡ଼ିସିନ ଖର୍ଚ୍ଚଟା ଆମକୁ ବାହାରୁ କିଣିବାକୁ ପଡ଼ିବ ଆଚ୍ଛା କେତେ ଜଣେ ପେସେଣ୍ଟ କେତେଦିନ ପର୍ଯ୍ୟନ୍ତ ବେଡ଼୍ରେ ରହିପାରିବ ଆଚ୍ଛା ଆମ କାର୍ଡ଼ଟା ଯେଉଁ ଅଛି ଇନ୍ସୁରାନ୍ସ କାର୍ଡ଼ ସେଟା ଅପଡ଼େଟ୍ କରିନୁ ଆମେ ରିନ୍ୟୁ କରିନୁ ସେଇଟା ରିନ୍ୟୁ ହୋଇପାରିବ କି ସେ ସୁବିଧାଟା ଅଛି କି ତାହେଲେ ଆମେ କରିବା କ'ଣ ସେଟା ରିନ୍ୟୁ ନ ହୋଇଥିଲେ ହୋଇପାରିବନି ଏ ସବୁ ସୁବିଧା ମିଳିବନି ଆଚ୍ଛା ଆଚ୍ଛା ତାହେଲେ ମୁଁ କାଲି ସକାଳୁ ଯାଇକି ଜଏନ୍ କରିପାରିଵି ବେଡ଼୍ରେ ଆଉ ଟେଷ୍ଟ ରିପୋର୍ଟଟା ସେମ୍ ଡ଼େ'ରେ ମିଳିବ ନା ତା ପରଦିନ ମିଳିବ ଆଚ୍ଛା ଆଚ୍ଛା ମାନେ ମ୍ୟାଡ଼ାମ ଆମେ କାଲି ସକାଳୁ ଯାଇକି ଆପଣଙ୍କୁ ମିଟ୍ କରିବୁ ଆପଣ ଯେଉଁ କାଉଣ୍ଟର୍ରେ ଯିଏ ଥିବେ ତାଙ୍କୁ ଟିକିଏ କହି ଦେଇଥିବେ ଆଉ ଠିକ୍ ଆଜ୍ଞା ଧନ୍ୟବାଦ